ପ୍ରଥମ ଉତ୍ପାଦ ସହିତ ଆପଣଙ୍କର ସକାରାତ୍ମକ ଅନୁଭୂତି ହଉଛି ଯେ ମୁଁ ଏଇ ପାଞ୍ଚ ଦିନ ତଳେ ଏକ ମାର୍କେଟକୁ ଯାଇଥିଲି ସେଇଠି ବିଭିନ୍ନ ପ୍ରକାର ପନିକି ମଧ୍ୟ ଥୁଆ ହେଇଥିଲା ମୁଁ ମୋତେ ବହୁତ ଭଲ ଲାଗିଲା ଦେଖିକି ଏତେ ପ୍ରକାର ପନିକି ଭଲ ଭଲ ଭଲ ଡ଼ିଜାଇନର ବି ଆଉ ସଫା ସୁତୁରା ବି ସେଥିରୁ ମୁଁ ଗୋଟେ କେତେ ସ ପାଞ୍ଚ ମିନିଟ୍ ବଳେ ସେଇଠି ବସିଲି ଚଏସ୍ କଲି ଗୋଟେ ପନିକି ଭଲ ବି ବହୁତ ରେଟ୍ ବି ମଧ୍ୟ କହୁଥିଲା କିନ୍ତୁ ଯେତେ କହିଲି ଟିକିଏ କାଟ ବୋଲି କାଟି ବି ନଥିଲେ କାରଣ ଭଲ ପନିକି ଆଉ ସଫାସୁତୁରା ଭଲ ଡ଼ିଜାଇନର ଥିଲା ବୋଲି ସେ ଡ଼ିସକାଉଣ୍ଟ ମଧ୍ୟ ଦେଲାନି କହିଲି ହଉ ଠିକ ଅଛି ଭଲ ବି ଲାଗୁଛି ନେଇ ଆସିଲି ଭଲ ବି ଦେଖାଯାଉଥିଲା କିନ୍ତୁ ଘରକୁ ଆସିକି ସେଇ ପନିକିରେ ବ୍ୟବହାର କଲାବେଳେ କୌଣସି ଜିନିଷ ସେଇଥିରେ କଟୁନି କିଛି ଜିନିଷ ବି କଟିଲାନି କ'ଣ କହିବି ଛାଡ଼ ଏତେ ଭଲ ଦେଇକି ଆଣିଲି ଏତେ ଟଙ୍କା ଦେଇକି ମଧ୍ୟ ଆଣିଲି କିଛି ଲାଭ ବି ମଧ୍ୟ ହେଲାନି କଟିଲାନି ଘର ଲୋକବି ମୋତେ ଗାଳି କଲେ ଏତେ ଟଙ୍କା ଦେଇକି କେଉଁଠୁ ଏମିତି ଭ ଭଲ ଏମିତିଆ ପନିକି ଆଣିଛୁ ଦେଖିକି ଆଣିବା କଥା ମୁଁ କହିଲି ମୁଁ ତ ଦେଖିଥିଲି ଭଲ ଦାଢ଼ ବି ଥିଲା ଘରୁ ଆଣିଲି ଦାଢ଼ କଟୁ ହିଁ ନାହିଁ ଟୋଟାଲି ଗାଳି ଗୁଡ଼ା ବି ଖାଇଲି ମୁଁ ବହୁତ ଲସରେ ବି ମଧ୍ୟ ପଡ଼ିଲି ଏତେ ଟଙ୍କା ନେଇଥିଲା କିନ୍ତୁ ପନିକି ଭଲ ଦେଲାନାହିଁ ଏତେପ୍ରକାର ବିଭିନ୍ନ ପ୍ରକାର ପନିକି ରଖୁଛି କିନ୍ତୁ ଗୋଟେ ମୁଁ ଯେଉଁଟା ଆଣିଲି ସେଇଟା ଏତେ ଖରାପ ପଡ଼ିଲା ବହୁତ ମୁଁ ଲସ୍ରେ ବି ପଡ଼ିଲି ସେଥିପାଇଁ ସେୟା ଏୟା ହଉଛି ଘରଲୋକଙ୍କଠାରୁ ଗାଳି ବି ମଧ୍ୟ ଖାଇଲି ଏଥିପାଇଁ କହିବି ଦେଖିକି ଚାହିଁକି ଟିକିଏ ଭଲ ପନିକି ଦେଖିବା ଦରକାର